ବାବୁ ଦୀପକ ଭାଇ ଆମକୁ ତ ଠାନେକେ ଯିବାର ଅଛି ତମେ ଏତେ ଲେଟ୍ କଲନ କାଁଣ ଟ୍ରାଫିକ୍ ଟ୍ରାଫିକ୍ ଫ୍ରାଫିକ୍ ଲାଗିଛି କି ଜଲ୍ଦି ଆସ ଏନ୍ତା ଏମର୍ଜେନ୍ସି କାମ ଅଛି ଭାଇ ଦେଖ ଯଦି ଜଲ୍ଦି ବିଲମ୍ବରେ ନାଇ ପହଞ୍ଚିବା ବୋଲେ କେନ୍ତା କର୍ମା ସେ ଟାଇମ୍ଟା ଗଡ଼ି ଗଲେ ଆଉ କାଁଣ ହବ କହ ଯଦି ବି ଟାଇମ୍ରେ ପହଞ୍ଚି ନାଇ ପାରିଲେ ସେ ସ୍ଥାନ୍ କେ ସେ ସ୍ଥାନକୁ ଯିଇକାର କିଛି କାମ ନାଇ ଦେଖି ପାରୁଥିବ କାହାର କିଛି ଏମର୍ଜେନ୍ସି କାମ ଥିବା କିଛି ଅଫିସିଆଲି କାମ୍ ଥିବା କି କିଛି ଅନ୍ୟାନ୍ୟ କାମ୍ ବି ଥିବା ତ ତମେ ଟାଇମ୍ର ବଜାୟ ରଖିବା ରହିବାର କଥା ନା ଭାଇ ଦେଖ ଯେପରି ଆମେ କେଉଁଠି ହସ୍ପିଟାଲ୍ କେସ୍ ପଡ଼ିଗଲା ତ ତମେ ଏମ୍ନ୍ତା ଲେଟ୍ କର୍ବୋ ବୋଲେ ଥୋଡ଼ି ହବା ଜଲ୍ଦି ଆସିବୋ ଟାଇମ୍ର ବଜାୟ ରଖିବୋ ଯାତ୍ରୀମାନଙ୍କୁ ଟିକେ ଧ୍ୟାନ ମଗ୍ନ ସହିତ ଯାତାୟତ କର୍ବୋ ବୋଲେ କେ ନା ଭାଇ ହେଲା ଜଲ୍ଦି ଆସିବ